ଆମେ ସାଧାରଣତଃ ଲ୍ୟାପ୍ଟପ୍ ଗୁଡ଼ିକୁ ବିଭିନ୍ନ ଅନ୍ଲାଇନ୍ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିବା ପାଇଁ ୟୁଜ୍ କରିଥାଉ ତାହା ଆମ ପାଇଁ ଉପଯୋଗ ହୋଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଆମ ପାଇଁ ହାନିକାରକ ମଧ୍ୟ ହୋଇଥାଏ ଯେମିତିକି ଅଧିକ ସମୟ ସ୍କ୍ରିନ୍ ଦେଖିବାରୁ ଆମ ଆଖି ଖରାପ୍ ହୋଇଥାଏ